ହ୍ୟାଲୋ ଭାଇ କ'ଣ ମୋତେ ତୁ କହିଥିଲୁ ବୁଲେଇବାକୁ ନେବୁ ବୋଲି କ'ଣ କ'ଣ କିଛି କହୁନୁ କି ନଉନୁ

ରୋଷେଇ କରିବି କ'ଣ ବା ଆମେ ହୋଟେଲ୍ ହେଇକି ଯିବାନି କି ନା ମ ଭାଇ ଫାଷ୍ଟ୍ରୁ ଆମେ ହୋଟେଲ୍ ନେଇଗଲେ ଆମକୁ ସୁବିଧା ହେବ ଆମେ ଯିବା ବୁଲିବା ହାଲିଆ ହୋଇକି ଆସିକି ରୋଷେଇ କରିବାଟା ଭାରି କଷ୍ଟ ଜାଣିଛୁ ନା ନାଇଁ ଆଉ କେଉଁଠି କେଉଁଠିକି ବୁଲିବା ପଞ୍ଚଲିଙ୍ଗେଶ୍ୱର

ହଁ ହଁ ମୁଁ ବହୁତ୍ ଫଟୋ ଉଠେଇବି କେତେ ପୋଜ୍ ଦେଇକିନା ଫଟୋ ଉଠେଇବି ମୁଁ ଇଏ କରିବିନା ଅପ୍ଲୋଡ଼୍ କରିବିନା ସେଥିପାଇଁ କିଏ କିଏ ଯିବା ହଁ ହଉ ତା'ହେଲେ ଠିକ୍ ଅଛି ଆଉ ଆଉ ଖାଇବା ହୋଟେଲ୍ରେ ନା ରହିବା ହୋଟେଲ୍ରେ କି ନା ମୁଁ କେତେ ଗୁଡ଼ାଏ କ'ଣ ଖାଇବି ହେଲା ଯାହା ସତେଇଶ ତାରିଖରେ କେତେ ଦିନ ଯିବା ସତେଇଶ ତାରିଖରେ ଯିବା ତା'ହେଲେ ସତେଇଶ ତାରିଖଟା ଗୁରୁବାର ହଁ କହୁନୁ ରୋଷେଇ କରିବି ମୁଁ ହଉ ତା'ହେଲେ ଠିକ୍ ଅଛି ରାତିରେ କିନ୍ତୁ ହୋଟେଲ୍ରେ ରହିଲେ ହୋଟେଲ୍ରେ ମୁଁ ଖାଇବି ମୁଁ ଜାଣିନି କିଛି ମୁଁ ଆଜିଠୁ ପ୍ୟାକିଂ କରିଦେବି ଆଜିଠୁ ମୁଁ ଡେଲି ପ୍ୟାକିଂ କରିଦେବି ଗୁଡ଼ାଏ ଡ୍ରେସ୍ ନେବି ସମସ୍ତଙ୍କୁ ହଉ ତା'ହେଲେ ଠିକ୍ ଅଛି ମୁଁ ସବୁ ଜିନିଷ ଏବେଠୁ ପ୍ୟାକିଂ କରିଦେଉଛି ବାବାଙ୍କର ମାମାଙ୍କର ସମସ୍ତଙ୍କର ପ୍ୟାକିଂ କରିଦେଉଛି ଯିବା କେଉଁଥିରେ ଆମେ କେମିତି ଯିବା କେଉଁଥିରେ ବୋଲେରୋରେ ଭାଇ ମୋର ବାନ୍ତି ହେବ ହଉ ତା'ହେଲେ ହଉ ତା'ହେଲେ ଠିକ୍ ଅଛି ମୁଁ ଯାଉଛି ପ୍ୟାକିଂ କରିବି ହଉ ତା'ହେଲେ ମୁଁ ଯାଉଛି ମୋର ଜିନିଷପତ୍ର ପ୍ୟାକିଂ କରିଦେବି

ହଁ ହଉ ଠିକ୍ ଅଛି